ମୁଁ ମୋର ନିଜେ ବଡ଼ ଶକ୍ତି କାହିଁକିନା ମୁଁ ମୋର ନିଜ କାମ ନିଜେ କରେ ମୁଁ କାହା ଉପରେ ନିର୍ଭର କରେ ନାହିଁ ମୁଁ ସିନା ଜଣେ ଗୃହିଣୀ ହେଲେ ଚାଷର ସବୁ ପ୍ରକାର ମୋତେ ଜଣା ଅଛି ମୋତେ ଛତୁ ଚାଷ ଫୁଲ ଚାଷ ଧାନ ଚାଷ ଆଦି ପନିପରିବା ଚାଷ କରେ ମୁଁ ନିଜେ ନିଜର ନିର୍ଭରଶୀଳ ହୁଏ ଆଉ ମୋର ସବୁଠାରୁ ଦୁର୍ବଳତା ହେଉଛି ମୋର ପାଠ ଏଥିପାଇଁ ଲୋକେ ମୋତେ ଥଟ୍ଟା କରି ପରିହାସ କରନ୍ତି ମୂର୍ଖ କହନ୍ତି